ଦିଦି କେତେବେଳେ ପହଞ୍ଚିଲେ ହଁ ମୋର ବି ଦେହ ଟିକେ ଭଲ ଲାଗୁନି ତ ମୁଁ ବି ଆଜି ଛୁଟି କରିଦେଇଛି ଆଉ ଆଉ କେମିତି କଥା କୁହ ହଁ ଭୋଟ ଭୋଟ ପହଞ୍ଚିଲା ଦୁଇ ଲକ୍ଷରେ ପହଞ୍ଚିଲା ଯେ ତେବେ ତ ଚାଲିବ ଜାଣିଚ ଦିଦି ବିଜେପି ବାଲା ଆସିଥିଲେ ମୋ ତେ ପାଞ୍ଚଶହ ଟଙ୍କା ଦେଲେ ଆଉ ମୋତେ କହୁଛନ୍ତି ମୋ ପାଖରେ ଭୋଟ ଦିଅ ଆଉ ଦିଦି ତୁମେ କାହାକୁ ଦେବ ବୋଲି ଭାବୁଛ ଦିଦି ଆପଣ ଯାହାକୁ ଦେଉଛନ୍ତି ଦିଅ କିନ୍ତୁ ଯିଏବି ତୁମକୁ ପଇସା ତୁମେ ଧରିବ ମନାକରିବନି ଗରିବ ଲୋକ ଆଉ ହୁଁ ପଇସା ଦେଲାବେଳେ ଆମକୁ ପଇସା ଦେଉଛନ୍ତି ମାନେ ନେବା କିନ୍ତୁ ଆମେ ଦେଖିବା କିଏ ଆମ କଥା ବୁଝିବ ଦେଖି ଚାହିଁକି ଭୋଟ ଦେବା ହଁ ଆମ ଆମକୁ ଅସୁବିଧା ବେଳେ କିଏ ସାହାଯ୍ୟ କରିବ ସେମିତି ସେମିତି କ୍ୟାଣ୍ଡିଡ଼େଟ୍କୁ ଆମେ ବାଛିକି ଦେବା ଜାଣିଛ ଦି କାହାର କାହାର ଭୋଟ ହେବ

ଝାଡ଼ଖଣ୍ଡ ଆସିନାହାଁନ୍ତି

ସ୍ୱାଧୀନ ବାଲାକୁ ଦେଇକି ଦେଖିବା ସେମିତି ଆମ କଥା ବୁଝୁଛନ୍ତି ନା ନାହିଁ ଆମର ଶ୍ରମିକ ପାଇଁ ତ କିଛି କରୁନି କିଛି ସୁବିଧା ବି ନାହିଁ ଆମ ଶ୍ରମିକମାନଙ୍କ ପାଇଁ ତ ହଁ ଆସିଥିଲେ ହଁ ଇଲେକ୍ସନ ପୁଣି ଥିଲେ ମାନେ ତ ଆମକୁ ମନେପକେଇବେ ନହେଲେ ଆମେ କିଏ ଆମକୁ କିଏ ଚିହ୍ନେ ଇଲେକ୍ସନ ମାନେ ପୁରା ହାତ ଗୋଡ଼ ଧରିବେ ନା ନା ତାଙ୍କୁ କିଏ ଦଉଛି ସେମାନେ ଆମ କଥା କେତେ ବୁଝିଲେ କି ଶ୍ରମିକମାନଙ୍କ କଥା କେତେ ବୁଝିଲେ କି ତାଙ୍କୁ ଦବା ଯେ ଆମେ ବାଝିକି ଦେବା ଦେଖିକି କିଏ ଆମ କଥା ବୁଝିବ ଆମେ ତ କାମ ଭରସାରେ ଚଳୁଛୁ ଆମର ତ ଚାକିରି ତ କିଛି ଚାକିରି ବାକିରି କିଛି ନାହିଁ ଆମକୁ ଇନ୍ସୁରାନ୍ସ ବି କରେଇ ଦେଉନାହାଁନ୍ତି ଆମେ ଦାବି କରିବା ଯିଏ ଆମକୁ କି ଆମ ଆମକୁ ସାହାଯ୍ୟ କରିବ ଅସୁବିଧା ବେଳେ ଆମର ସାଥ ଦେବ ତାକୁ ହିଁ ଆମେ ଭୋଟ ଦେବା

ମୁଁ ତ ସେମିତି ଭାବୁଛି ତୁମେ କି କହୁଛ ହଁ ହଉ ଦିଦି ମୋର ବି ମେଡ଼ିକାଲରେ କାମ ଅଛି ଏବେ ସେତିକି କଥା ହେବା